ଆମର୍ନେ ଦୁକାନ୍ମନେ ଅଛେ ମୁର୍ତ୍ତି ବନା ବିକ୍ବାର୍ ଦୁକାନ୍ ଅଛେ ଦୀପ ବିକ୍ବାର୍ ଦୁକାନ୍ ଅଛେ ମାଠିଆ ବିକ୍ବାର୍ ଦୁକାନ୍ ଅଛେ ଦୁକାନ୍ ମନେ ଅଛେ ବହୁତ୍ ଅଛେ ତାପରେ ଯେନ୍ ସାମଗ୍ରୀ ଦର୍କାର୍ ହେବା ସେ ସାମଗ୍ରୀ ସାଙ୍ଗେ ସାଙ୍ଗ୍ ମିଲିଯିବା ପାଖେ ଦୁକାନ୍ ଅଛେ ଆରୁ ମାଟିରୁ ମିଲୁଥିବା ଦୁକାନ୍ ତ ବହୁତ୍ ଅଛେ ଦୀପ ମାଠିଆ ତାପରେ ଗଲା ଯେ ମୁର୍ତ୍ତି ଆରୁ କଳସ୍ ସେନ୍ତା ସବୁ ଜିନିଷ୍ ଅଛେ ଆରୁ ସାଙ୍ଗେ ସାଙ୍ଗ୍ ପାଖେ ଜହ ଧୁର୍ ବି ନେଇଁସେ ପାଖେ ଏକା ମିଲ୍ସି ଧୁର୍ ଧୁରେ ବି ନେଇଁ ନା ପାଖ୍କେ ଯିବ ବୋଲେ ମିଲ୍ସି ସାଏଁ ସାଙ୍ଗ୍ ପୁଜା କର୍ବାର୍ ଥିଲା ବୋଲେ ଦୀପ ଗୁଟେ ଦର୍କାର୍ ସାଙ୍ଗେ ସାଙ୍ଗ୍ ଦୀପ ମିଲ୍ବା ତା ପରେ ଗଲା ଯେ କଲସ୍ ଦର୍କାର୍ ମାଟି କଲସ୍ ଦର୍କାର୍ ମାଟି କଲସ୍ ମିଲ୍ବା ତାପରେ ଗଲା ରଙ୍ଗ୍ ମନେ ମାଟିରୁ ଯଦି ବାନାବ ତମେ ନିଜେ ବି ବନାବ ଯଦି ମୁର୍ତ୍ତି ବୋଲେ ମାଟିର୍ କଲର୍ ମିଲ୍ବା ଭିନ୍ନ ଭିନ୍ନ କଲର୍ ମିଲ୍ବା ତାପରେ ଗଲା ଯେ ସେ ଆରୁ କାଁ ଯେ କଲର୍ ଫଲର୍ ସବୁ ମିଲ୍ବା ମାଟିର୍ଟା